ଢେଙ୍କାନାଳ ଜିଲ୍ଲାରେ ଅଧିକାଂଶ ସମୟରେ ପୂର୍ବରୁ ଯେଉଁ ଜଳବାୟୁରେ ଥିଲା ବର୍ତ୍ତମାନ ତା'ର ପରିବର୍ତ୍ତନ ହେଇଯାଇଛି କାହିଁକି ନା ଅନେକ ଯାଗାରେ ଇଣ୍ଡଷ୍ଟ୍ରି ଯାଗା ସବୁ ଖୋଲାଯାଇଛି ଖଣି ଖାଦାନ ଖୋଲାଯାଇଛି ଯେ ଯେଉଁ ତା'ର ଯେଉଁ ପ୍ରଭାବରେ ଦଳବଳବଦ୍ଧ ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି ସେ ବର୍ଷା ହେଉନାହିଁ ଆମର ତ ଶୀତଋତୁରେ ଭଲ ରକମର ଶୀତ ହେଉନାହିଁ ଖରାଦିନରେ ଭଲ ରକମ ଖରା ହେଉନାହିଁ ଏହିପରି ସବୁବେଳେ ବିପନ୍ନ ବିପର୍ଯ୍ୟୟ ଚାଲିଛି ତେଣୁ ଲୋକମାନେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯେ ଯାହାଦ୍ଵାରା କି ଚାଷବାସ ଖଣ୍ଡେ କରିପାରୁନାହାନ୍ତି ଆଉ ମଧ୍ୟ ଫସଲପାତ୍ କରୁନାହାନ୍ତି ଖାଇବାକୁ ମଧ୍ୟ ସେମାନେ ପାଇପାରୁନାହାନ୍ତି